ଜଗନ୍ନାଥ ରେଷ୍ଟୁରାଣ୍ଟକୁ ମୁଁ କହୁଛି ମୁଁ ଆପଣଙ୍କ ଠି କଷ୍ଟମର୍ ମୋ ନାଁ ସଂଜୀବ ସ୍ୱାଇଁ ଆପଣଙ୍କର ଖାଇବା ଆମ ଘରେ ପସନ୍ଦ କରନ୍ତି ମୁଁ ସବୁବେଳେ ଆପଣଙ୍କର ଖାଇବାବି ହିଁ ମୁଁ ଚାହୁଁଛି କିନ୍ତୁ ମୁଁ ବର୍ତ୍ତମାନ ଘର ଚେଞ୍ଜ କରୁଛି ନୂଆ ଆଡ଼୍ରେସ୍ ଆପଣଙ୍କୁ ଆପଣ ତ ଜାଣିଚନ୍ତି ଆଡ଼୍ରେସ୍ ଏଇ ଆଡ଼୍ରେସ୍ରେ ଆପଣ ସବୁବେଳେ ମୋ ପାଖକୁ ଖାଦ୍ୟ ପହଞ୍ଚାଇଦେବେ ଆପଣ ଏଇ ଆଡ଼୍ରେସ୍ ମୋର ରଖି ଏଇ ଡେଲିଭରି ମୋତେ କରିବେ